ହ୍ୟାଣ୍ଡପମ୍ପ ବୋଲି ମୁଁ ନଳକୂପକୁ ବୁଝାଏ ସବୁବେଳେ ନଳକୂପ ଉପରେ ଆମେ ନିର୍ଭର କରୁ ସବୁବେଳେ ଗରା ବାଲତି ନେଇ ପାଣି ଆଣିବାକୁ ଯାଉ ଗରା ବ୍ ମୁହଁରେ ଥୋଇ ହାଣ୍ଡେଲ୍ ମାରି ପାଣି ଆଣିବା ଆଣି ଆମେ ସେ ପାଣିକି ବ୍ୟବହାର କରୁ କିନ୍ତୁ ଖରାଦିନେ ସେ ନଳକୂପ ଶୁଖିଲା ହୋଇଯାଉଛି କିନ୍ତୁ ଲମ୍ବା ଧାଡ଼ି ହୋଇ ଠିଆ ହେବାକୁ ପଡୁଛି ନଳକୂପ ଉପରେ ମୋର ଏତିକି ଧାରଣା ଶୁଖିଯିବାରୁ ଆମେ ବହୁତ୍ ଦୁଃଖିତ